କ'ଣ ଆଜ୍ଞା କ'ଣ ଆପଣଙ୍କୁ ମେଡ଼ିକାଲ୍ ସୁବିଧା ଦେଲେନି କିଛି କଲେନି ବହୁତ ଅସୁ ମାନେ ଇଏ ଲାଗିଲା ଆପଣଙ୍କର ସଫା ନାହିଁ କି ନାହିଁ ଆପଣ କହିଲେ କାର୍ଡ଼ରୁ ପଇସା କଟିବ ସିଏ ଏବେ କହୁଛନ୍ତି କାର୍ଡ଼ରୁ ପଇସା କଟିବନି ଆମର ଆଜ୍ଞା ମେଡ଼ିକାଲ୍ ମେଡ଼ିକାଲ୍ରେ କ୍ଲିନିକ୍ ବାଥରୁମ୍ର ପରିଷ୍କାର ନାହିଁ ଆଉ ତା'ପରେ ଆମ ଘର ଦ୍ୱାରା ପରିଷ୍କାର ନାହିଁ ସେ ଯେଉଁ ବେ ବେଡ଼ସିଟ୍ ପକାଇଛନ୍ତି ସେଥିରେ କିଛି ପରି ପରିଷ୍କାର ନାହିଁ ଆଉ କ'ଣ ସାରେ ଏତେ ଅସୁବିଧା ଅଛନ୍ତି ପେସେଣ୍ଟ ମାନେ କେମିତି ଆସିବେ କ'ଣ କରିବେ କେମିତି ଆମେ ତ ଦେଖୁଛେ ଏମିତି ଅସୁବିଧାରେ ଆପଣ ବାହାରେ ରହିଗଲୁ ଦେଖନ୍ତୁ ଯେତେବେଳେ ଆମେ ପ୍ରଥମେ ଗଲୁ ଆମେ କ'ଣ କହିଲୁ ସାର୍ ଆମର ସବୁ ଯାଇକି ପଇସା ଆମ ହେଉଛି କାର୍ଡ଼ଟୁ କଟିବ ହେଲ୍ଥ ଇନ୍ସୁରାନ୍ସ କାର୍ଡ଼ରୁ ତ ସେଠି ଆ ଆପଣ କ'ଣ କହିଲେ କହିଲେ ନା ହଁ ସବୁ କଟିବ ତା'ପରେ ଏବେ କହୁଛନ୍ତି ସେ ଥାର୍ଟି ପରସେଣ୍ଟ କଟିବ ଫର୍ଟି ପରସେଣ୍ଟ କଟିବ ସେଇଟା କ'ଣ ସମ୍ଭବ ମୁଁ ପ୍ରଥମରୁ କହିବା କଥା ନହିଁ ଯେହେତୁ ଆମେ ଜାଣିନୁ ଆମ କହିବା କଥା ନହିଁ ଏତିକ ପରସେଣ୍ଟ କଟିବ ଏତିକିର ଆମେ ଭାବିଲୁ କ'ଣ ସବୁ ଯାଇକି କାର୍ଡ଼ରୁ କଟିବ ଆମେ ସେଥିପାଇଁ ଆଡ଼ମିଟ ହେଲୁ ତା'ପରେ ଏବେ ସବୁ ଯାଇକି ପଇସା ଆମକୁ ଦବାକୁ ପଡ଼ୁଛି ନା ଗରିବ ଲୋକ ପଇସା ହଁ ପଚାରିିଲୁ କହିବା କଥା ନା ସମସ୍ତେ କ'ଣ ସବୁ କଥା ଜାଣିପାରିବେ କି ତ ଆମ

ହଁ ତା'ପରେ ସେ ନ ଟିକେ ଏଇ ଯୋ ଆପଣର ଯେଉଁ ଇଏର ହସ୍ପିଟାଲ୍ ନର୍ସମାନେ ସେମିତି ଟିକେ ତାଙ୍କର ବ୍ୟବହାର ଟିକେ ଭଲ ଲାଗୁନି ଆଜ୍ଞା ଅଧିକ ସମୟ ଆସୁୁ ଆସୁ ପେସେଣ୍ଟ ଆସିଲା ଆସୁକୁ ଲିଷ୍ଟ ଇଏ ଦେଖିଲା ଆସୁ ସେ ଯାଇକି ମୋବାଇଲ୍ରେ କଥା ହେଉଛନ୍ତି ଇଏ କରୁଛନ୍ତି ସିଏ କରୁଛନ୍ତି ଡାକିଲାକୁ ଶୁଣୁନାହାନ୍ତି ହଁ ଆସୁଛୁ ସାରେ ଏ ଟିକେ ଭଲ ଲାଗୁନି ଆଉ ଆପଣ ପାରେ ହେଇନଥିବ କିନ୍ତୁ ତି ହେଇ ନଥିଲେ ଆମେ କାଇଁ କ କମ୍ପ୍ଲେନ୍ ହଁ ତା'ପରେ ଆପଣଙ୍କ ସେ ଯେଉଁ ଟିକେ କହିବେ ଆପଣଙ୍କ ବସିି ଯେଉଁ ଟଏଲେଟ୍ ଫଲେଟ ତା'ର ଅସୁବିଧା ଅଛି ତା ସେ ସଫାସଫି ହଉନି ସ୍ମେଲ ହେଉଛି ସବ ସେମିତି ପୁଣି ଇଲେକ୍ଟ୍ରିକ କଟିଯାଉଛି ପାଞ୍ଚ ଦଶ ମିନିଟ୍ ଲେଖା ଦଶ ମିନିଟ୍ ଲେଟ୍ କଲେ ସବୁ ଅନ୍ଧାର ହେଇଯାଉଛି ଠିକ୍ ଅଛି ଠିକ୍ ଅଛି